ମୁଁ ଯୁବକ ଗୋଷ୍ଠୀରୁ ଜଣେ ବ୍ୟକ୍ତି କହୁଥିଲି ମୋର ସରକାର ପାଖରେ ଗୋଟେ ନିବେଦନ ଥିଲା ଯେହେତୁ ଗାଁର ପୁଅ ଝିଅମାନେ ତାଙ୍କେ ପାଠ ପଢ଼ିଲେନି ପାଠ ପଢ଼ିକି ତାଙ୍କେ ସବୁ ବେକାର ହେଲେ କ'ଣ କରିବା ଆଙ୍କେ ସବୁ ବେକାର ବୁଲୁଛନ୍ତି କିଛି ପିଲାମାନେ ଅଛନ୍ତି ତାଙ୍କର ପଇସା ପତ୍ର ଦେଇକି ତାଙ୍କେ ଚାକିରି ବାକିଆ କରୁଛନ୍ତି କିଛି ପିଲା ଝିଅ ଅଛନ୍ତି ସେମିତି ତୁ ବେକାର ତା' ପାଇଁ ମୁଁ ସରକାର ପାଖରେ ଗୋଟେ ନିବେଦନ କରୁଛିି କିନ୍ତୁ ତାଙ୍କୁ କିଛି ଚାକିରୀ ମିଳୁ ଚାକିରୀ ହେଲେ ତାଙ୍କେ ପରିବାର ଚଳାଇ ପାରିବେ ଆଉ ବେକାର କିଏ ବୁଲିବେ ନାହିଁ ସେଥିପାଇଁ ମୋତେ ସରକାର ପାଖରେ ନିବେଦନ ଯେହେତୁ ତାଙ୍କେ ଟିକେ ଜଲ୍ଦି ତାଙ୍କ ବ୍ୟବସ୍ଥା କରନ୍ତୁ ଯେମିତିକି ସେମାନେ ବେକାର ଆଉ ବୁଲିବ ନାହିଁ ଯଦି ଆପଣ ଜଲ୍ଦି ଜଲ୍ଦି ଏଇ ବ୍ୟବସ୍ଥା କରିପାରିବେ ମୁଁ ଆପଣଙ୍କ ପାଖରେ ଚିର କୃତକୃତ ହେଇଥିବି